ଆମର୍ ପାଖେ ଯେନ୍ କୃଷି ହଉଚେ ଚାଷ୍ ହଉଚେ ତାହାକେ ବଜାର୍ରେ ନେବାର୍କେ ଲୋକର୍ ବହୁତ୍ ଅସୁବିଧା ସାମ୍ନା ପଡ଼ୁଚେ କାଏଁଯେ ବେଲେ ପରିବହନ୍ର ସୁବିଧା ନାଇଁନ ଯୋଗାଯୋଗର ସୁବିଧା ନାଇଁନ ତାର୍ ସାଙ୍ଗେ ସାଙ୍ଗେ ଯେନ୍ ବି ପାଖେ ଆଖେ ବଜାର୍ଟେ ଅଛେ ସେନ ସେ ପନିପରିବା ହଉ କି ଯେନ୍ସି ବି ଦ୍ରବ୍ୟ ହଉ ତାର୍ ଚାହିଦା ବହୁତ୍ କମ୍ ତ ଗୁଟେ ଚାଷୀ ତାର୍ ଲାଭ୍ଟେ ନେଇପାଏଲେ ସେ ଜିନିଷ୍ର କେନ୍ତା ସେ ଦ୍ରବ୍ୟକେ ବଜାର୍କେ ନେଇକି ବିକବା ତ ଇ ଚାହିଦାର କମ୍ ଚାହିଦାର ଅଭାବ୍ ଲାଗି ବୋଲିକରି ଇସବୁ ସମସ୍ୟାର ସମ୍ଭାବନା ଦେଖାଯାଉଚି ଆର୍ ଚାଷ୍ର ହାରଟା ବି କମି ଚାଲିଛେ